ଆଜିକାଲି ଭାରତ ବହୁତ ଅସୁବିଧାର ସମ୍ମୁଖୀନ ହେଉଛି ଯେମିତିକି ଆମର ନଦୀ ଜଙ୍ଗଲ ପାହାଡ଼ ପର୍ବତ ସମୁଦ୍ର ଚାଷ ଜମି ମାଟି ଏସବୁ ମଧ୍ୟ ବଦଳିବାରେ ଲାଗିଛି ଆଉ ତା ସହିତ ପାଗରେ ମଧ୍ୟ ପରିବର୍ତ୍ତନ ଆସୁଛି ଗ୍ରୀଷ୍ମ ବର୍ଷା ଶୀତ ଏସବୁ ଋତୁ ମଧ୍ୟ ଧୀରେ ଧୀରେ ବଦଳିବାକୁ ଲାଗିଲାଣି ଯେମିତି ଗ୍ରୀଷ୍ମ ଋତୁ ବହୁତ ଦିନ ଧରି ଲାଗିଯାଉଛି ବର୍ଷା ଋତୁ ମଧ୍ୟ ବେଳେବେେଳେ ବହୁତ ହେଉଛି ନହେଲେ ଗୋଟେ ଗୋଟେ ସ୍ଥାନରେ କୌଣସି ମଧ୍ୟ ଟିକେ ବର୍ଷା ହେଉନାହିଁ ଶୀତରେ ମଧ୍ୟ ମାତ୍ରା ବଢ଼ିଯାଉଛି ବହୁତ ସମୟରେ କମିଯାଉଛି ଏସବୁ ପରିବର୍ତ୍ତନ ମଧ୍ୟ ଦେଖାଯାଉଛି ନଦୀ ଜଙ୍ଗଲ ପର୍ବତ ପାହାଡ଼ ସମୁଦ୍ର ଏସବୁ ଧୀରେ ଧରେ ବଦଳିବାର ଲାଗିଛି ନଦୀର ପାଣି ଶୁଖିଯାଉଛିି ଜଙ୍ଗଲ ମଧ୍ୟ ଧୀରେ ଧରେ କ୍ଷୟ ହେବାକୁ ଲାଗିଲାଣି ପାହାଡ଼ ପର୍ବତ ଜାଗାରେ ଲୋକମାନେ ଘର ବନେଇ ଦେଉଛନ୍ତି ସମୁଦ୍ର ମଧ୍ୟ ଧୀରେ ଧୀରେ ତା ଜାଗାରେ ଆଉ ଦେଖାଯାଉନାହିଁ ଚାଷ ଜମି ମଧ୍ୟ ଧୀରେ ଧୀରେ କ୍ଷୟ ହୋଇଗଲାଣି କୌଣସି ଲୋକ ଚାଷ କରିବାକୁ ପସନ୍ଦ କରୁନାହାନ୍ତି ଏଇଭଳି ଭାବରେ ମୁଁ ମାଟିର ବି କ୍ଷୟ ହୋଇଯାଉଛି ଏହି ସବୁ ଭାବରେ ପରିବେଶ ବଦଳୁଚି ଋତୁ ମଧ୍ୟ ବଦଳି ଯାଉଛି